ନମସ୍କାର ଆଜ୍ଞା ନମସ୍କାର ହଁ ହଁ ଠିକ୍ ଅଛେ କହନ୍ ହଁ ହଁ ରେଟ୍ ତ ହଁ ଆମର ଯେଉଁ ରେଟ୍ ଇହାଦେ ଅଢ଼େଇଶହ ତିନିଶହ ଏନ୍ତା ଅଛେ ବାକି ଆପଣ ଓଡ଼ିଶାକୁ ନେବେ ବୋଲେ ଯେ ସେଟା ଟିକେ ରେଟ୍ ବି ବିକି ପାରବେ ଦୁଇ ପଇସା ଟିକେ

ପଇସା ଆମର ଇନ ପଡୁ଼ଛେ ସାଢ଼େ ଚାରିଶହ ଖଣ୍ଡେ ହ ହଁ ଜିନ୍ସ କେନ୍ଟା କହିଲେ କି ଦୁଇଶହ ଟଙ୍କା କାର୍ଗୋ ଜିନ୍ସ ସାତଶହ ପଡ଼ୁଛି କହ ତ ବାକି ଆମର ଇନ ସାତଶହ ତ ପଡୁ଼ଛେ ବାକି ତମର୍ ସେଆଡ଼କେ ନେଇକି ଗଲେ କମ୍ ପଡ଼୍ବା

ହଁ ହଁ ଠିକ୍ ଅଛି ଆସନ୍ତୁ ଆସନ୍ତୁ ହଁ ହଁ ରଖନ୍ତୁ